ଆମ ଓଡ଼ିଆ ଭାଷା ଅନ୍ୟ ଭାଷା ତୁଳନାରେ କୌଣସି କମ୍ ନୁହଁ ଆମର ଆଦିକବିି ସାରଳା ଦାସ ସିଏ ବି ଓଡ଼ିଆ ଭାଷାରେ ମହାଭାରତ ଲେଖିଛନ୍ତି ବହୁତ ଶିକ୍ଷଣୀୟ ଜିନିଷ ବି ତା ଭିତରେ ସେ ଲେଖିଛନ୍ତି ଆଉ ସେ ବି ସେ ମହାଭାରତଟି ବି ବହୁତ ବି ସମସ୍ତେ ବି ପଢ଼ୁଛନ୍ତି ସମସ୍ତେ ବି ମାନେ ଜାଣୁଛନ୍ତି ଯେତିକି ହିନ୍ଦୀ ଭାଷାରେ ଲେଖା ଯାଇଥିଲା କିମ୍ବା ସଂସ୍କୃତ ଭାଷାରେ ଯେତିକି ଲେଖା ହୋଇଥିଲା ଯେତେବେଳେ ତାକୁ ଆହୁରି ସରଳ କରିବା ପାଇଁ ଆମ ଓଡ଼ିଆ ଭାଷା ତାକୁ ବି ସୁନ୍ଦର ଭାବରେ ବର୍ଣ୍ଣନା ବି କରିଛନ୍ତି ବହୁତ ବି ତା ଭିତରେ ଶିକ୍ଷଣୀୟ ଜିନିଷ ବି ଅଛି ଅନ୍ୟମାନେ ଯୋଉ କବି ଅଛନ୍ତି ତାଙ୍କ ଭିତରେ ବି ଆମ ଓଡ଼ିଶାର କବି ମାନେ ବହୁତ ସୁନ୍ଦର ବି ଭାଷା ଲେଖିଛନ୍ତି ଯାହାକି ଯୋଉ ଉପଦେଶ ବି ଦେଇଛନ୍ତି ବହୁତ ଉପଦେଶ ବି ସମସ୍ତେ ଅନ୍ୟମାନେ ବି ବହୁତ ଗ୍ରହଣ କରିଛନ୍ତି ବ୍ୟାସକବି ଫକୀର ମୋହନ ଛମାଣ ଆଠ ଗୁଣ୍ଠ ଲେଖିଥିଲେ ତାଙ୍କ ବି ସେ ବହୁତ ବି ସୁନ୍ଦର ଭାବରେ ଗୋଟେ ଗାଉଁଲି ବିଷୟରେ ଲେଖିଛନ୍ତି ଗାଁର କେମିତି ଚାଲିଚଳନ ଗାଁର କେମିତି ସଂସ୍କୃତି ଗାଁର କେମିତି ପରିବେଶ ଗାଁରେ କେମିତି ସ୍ତ୍ରୀ ଲୋକମାନେ ଚଳୁଛନ୍ତି ଆମ ଗାଁର ମାନେ ଯେକୌଣସି ଜିନିଷ ସବୁ ରହୁଛି ସେ ଭିତରେ ବି ବହୁତ ସେ ସୁନ୍ଦର ଭାବରେ ବି ବର୍ଣ୍ଣନା କରିଛନ୍ତି ଏମିତି ଅନ୍ୟାନ୍ୟ ବି ବହୁତ ଆମର କବି ଅଛନ୍ତି ଯିଏକି ସୁନ୍ଦର ଭାବରେ ସବୁକିଛି ବର୍ଣ୍ଣନାକୁ ବି କରିପାରୁଛନ୍ତି ଅନ୍ୟ ଅନ୍ୟ ଯୋଉ କବି ଅଛନ୍ତି ଅନ୍ୟ ଯୋଉ ଦେଶର ବି କବି ଅଛନ୍ତି ଅନ୍ୟ ଭାଷାର ଯୋଉ କବି ଅଛନ୍ତି ତାଙ୍କ ତୁଳନାରେ ଆମର ବି ଆମ ଓଡ଼ିଆ ଭାଷା କୋଉ କମ କମ ନୁହଁ